ହେଲୋ ନମସ୍କାର୍ ହଁ ଭଲ ଜିନିଷ ଅଛି ଭଲ ଶୀତ ଦିନର ସବୁ ପ୍ରକାର ଜିନିଷ ଅଛି କୋଉଟା ନେବା ଲାଗି ଚାହୁଁଛନ୍ତି କୁହନ୍ତୁ ମୁଁ ହଁ ଅଛି ହଁ ଝିଅମାନଙ୍କ ଲାଗି ବ୍ଲାକ କଲର୍ର ଅଛି ହଁ ହଁ ସେଟା କମ୍ପାନୀ ଦେଖିକି କିଣିବେ ନା ଆପଣ କମ୍ ରେଟ୍ର କମ୍ ଇଏ ଖରାପ ମାନେ କମ୍ପାନୀ ବି ଚେଞ୍ଜ କଲେ ଭଲ ଦାମ୍ ବୁଝି କିନା ନେବେ ରେଟ୍ କମ୍ ଅଛି ନେଇକି ସବୁ ଭଲ ସେ ଆସିକିରି ଦେଖିକିରି ନିଅନ୍ତୁ ଆଉ ସବୁ ହୁଁ ହୁଁ ସବୁ ସବୁ ଜିନିଷ ଅଛି ଲେଡିଜ୍ ସାମାନ୍ ସବୁ ଜିନିଷ ମିଳିଯିବ ହୁଁ ଶୀତ ଦିନଟା ବି ଜିନିଷ୍ଟା ବି ମିଳିଯିବ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ମିଳିଯିବ ସବୁ ଜିନିଷ ସବୁ ଭେରାଇଟ୍ର ମିଳିଯିବ ହୁଁ ହୁଁ ଠିକ୍ ଅଛି ଆସନ୍ତୁ ଜିନିଷ ଦେଖନ୍ତୁ ତାପରେ ଦେଖିକିରି ନେବେ ଆଉ ହଁ ରିଟର୍ଣ୍ଣ କରିବା କଥା ଯିବ ନାଇ ଭଲ ହିଁ ପଡ଼ିବ ହଁ ରିଟର୍ଣ୍ଣ କଲେ ଚଳିବ କିନ୍ତୁ ସେ ଜିନିଷକୁ ମାନେ ଆପଣ କାଟି ନ ଥିବେ ୟୁଜ୍ କରିଥିଲେ ଚଳିବ କିନ୍ତୁ କାଟି ନ ଥିବେ ଆଉ ରିଟର୍ଣ୍ଣ ଫେରେଇଲେ ମୁଁ ରଖିବି ନାଇଁ ନାଇଁ ପୁଣି ସାମାନ୍ ନେବେ ନା ରିଟର୍ଣ୍ଣ କରିବେ ପୁଣି ସାମାନ୍ ନେବେ ନା ହଁ ଭଲ କପଡ଼ା ଟିକେ ମିଳିଯିବ ହଁ ସେତିକି ସେଇ ପଇସାର ମୁଁ ତୁମକୁ ପୁଣି ଦେଇଦେବି ତାହାଲେ ବି ଦେଖିବା କରିଦେବା ଯେହେତୁ ଆମ ଜିନିଷ ଖରାପ ପଡ଼ିନି ବୋଲି କହୁଛ ସେଇ ପଇସାରେ ଦେଇଦେବି